ହ୍ୟାଲୋ ହ୍ୟାଲୋ କେଉଁଠୁ କହୁଥିଲେ ଆଜ୍ଞା ସାର୍ ନମସ୍କାର ସାର୍ ନମସ୍କାର କ'ଣ କହୁଥିଲେ ସାର୍ ସାର୍ ଆପଣ ମୋତେ ଫୋନ୍ କରିଛନ୍ତି ନା କ'ଣ ପାଇଁ ମାନେ ଆଉ କ'ଣ ଖାତା ଭୁଲ୍ ଭାଲ୍ ଅଛି କି ମୋ ଆକାଉଣ୍ଟ୍ଟା ଆଚ୍ଛା ସାର୍ ମୋର ତ ଏବେ ଲୋନ୍ ଦରକାର ନାହିଁ ଯେହେତୁ ଏତେଗୁଡ଼ିଏ ଲୋନ୍ ଅଛି ମୋତେ ପର୍ଶନାଲ୍ ଲୋନ୍ କିଛି ମିଳିପାରିବ ସେଥିରେ ମୋତେ ଆଜ୍ଞା ଆଚ୍ଛା ବ୍ୟକ୍ତିଗତ ପାଇଁ ନାହିଁ କି ଆଛା ସାର୍ ମୋର ଗୋଟେ ଗାଡି କିଣିବାର ଆଗରୁ ଥିଲା ଆଉ ସେଥିରେ ମୋତେ ସାର୍ କାର୍ କିଣିବାର ଥିଲା ତ ସେଥିରେ ମୋତେ ପାଞ୍ଚ ସାର୍ ନାଇଁ ଆଠ ଦଶ ଲକ୍ଷ ଦରକାର ଯେ ମୋ ପାଖରେ ମିନିମମ୍ ମିନିମମ୍ ସାର୍ ମୋ ପାଖରେ କିଛି ଟଙ୍କା ଅଛି ମୁଁ ଚାହୁଁଛି ବ୍ୟାଙ୍କ୍ରୁ ପାଞ୍ଚ ଲକ୍ଷରୁ ସାତ ଲକ୍ଷ ଭିତରେ ଲୋନ୍ଟା ନେବା ପାଇଁ ଆଜ୍ଞା ସାର୍ ସାର୍ ସେଥିରେ କିଛି ଡ଼ିସ୍କାଉଣ୍ଟ୍ ଅଛି କି ସୁଧ ବିଷୟରେ ମୋତେ କହିପାରିବେ ସାର୍ ସାତ ଆଠ ପର୍ସେଣ୍ଟ୍ ଲାଗିବ ନାହିଁ କି ତା'ହେଲେ ମନ୍ଥଲି ମୋତେ ବ୍ୟାଙ୍କ୍ରେ କେତେ ଡିପୋଜିଟ୍ କରିବାକୁ ପଡ଼ିବ ଆଜ୍ଞା ସାର୍ ସାର୍ ନା ଏତେ କରିବାନି ଆଠ ବର୍ଷରେ ମୁଁ ଭାବୁଛି ମୋର ଲୋନ୍ଟାକୁ ମୁଁ କ୍ଲୋଜ୍ କରିଦେବି ଆଚ୍ଛା ସାର୍ ମୁଁ କ'ଣ କହୁଥିଲି କି ମାନେ ମନ୍ଥ୍ଲି ଯେତିକି ଆପଣ ଏଇନା ମୋତେ କହୁଛନ୍ତି ମୁଁ ତାଠୁ ଟିକିଏ ଭାବୁଛି ତାଠୁ ଆଉ ଟିକିଏ କମାଇବି ମାନେ ବେଶୀ ନାହିଁ ଆଠ ହଜାର କିମ୍ବା ସାତ ହଜାର ମନ୍ଥ୍ଲି ଦେଇପାରିବି ନା ତାଠୁ ଆଚ୍ଛା ସାର୍ ତା'ହେଲେ ଠିକ୍ ଅଛି ମୁଁ ମୁଁ ଆପଣଙ୍କୁ ଏହି ଦୁଇ ଦିନ ଭିତରେ ଆପଣଙ୍କ ବ୍ୟାଙ୍କ୍କୁ ଯାଇକି ଆପଣଙ୍କ ସହିତ ଦେଖା ହେବି ସାର୍ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ସାର୍ ମୁଁ ଏହିସବୁ ନେଇକି ଆପଣଙ୍କୁ ଆଜ୍ଞା ସାର୍ ମୁଁ ଆପଣଙ୍କୁ ଆଜ୍ଞା ସାର୍ ସାର୍ ଆପଣଙ୍କୁ ମୁଁ ଆପଣଙ୍କୁ ଦୁଇ ଦିନ ଭିତରେ ଦେଖା କରୁଛି ଆଜ୍ଞା ସାର୍ ଥ୍ୟାଙ୍କ୍ ୟୁ ଆଜ୍ଞା ସାର୍ ଆଜ୍ଞା ସାର୍ ଥ୍ୟାଙ୍କ୍ ୟୁ